ଲୋକମାନେ ଆମ ରାଜ୍ୟ ଏବଂ ରାଜ୍ୟର ଭୌଗଳିକ ସ୍ଥିତି ଉପରେ ଅଧିକ ଜାଣିବା ଉଚିତ ଆମ ରାଜ୍ୟର ଲୋକମାନେ ଦେଶ ବିଦେଶରେ ନିଜର ସାଂସ୍କୃତିକ ଏବଂ ଭାଷା ପାଇଁ ଚାରିଆଡ଼େ ସମ୍ମାନ ଅର୍ଜନ କରିଛନ୍ତି ଆମ ରାଜ୍ୟରେ ଉନ୍ନତ ମାନର ସଡ଼କ ରେଳପଥ ଏବଂ ଖଣିଜ ଦ୍ରବ୍ୟ ବହୁତ ମିଳିଥାଏ ଆମ ରାଜ୍ୟରେ ସମତଳ ଉର୍ବର ଭୂମି ଏବଂ ନଦୀ ପ୍ରାକୃତିକ ସୌନ୍ଦର୍ଯ୍ୟ ଜଙ୍ଗଲ ମଧ୍ୟ ଅଛି ଆମ ରାଜ୍ୟ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏବଂ ଆମ ରାଜ୍ୟ ବହୁତ ସୁନ୍ଦର ଅଟେ